ଆମର୍ ରାଜ୍ୟ ଓଡ଼ିଶା ଆମେ କଳାହାଣ୍ଡିର୍ ଲୋକ୍ ତ ଆମର୍ ଇନର୍ ମୁଖ୍ୟ ପର୍ବ ହେଲା ଛତର୍ ଯାତ୍ରା ଇଟା ଇ ଛତର୍ ଯାତ୍ରା ଅଗ୍ରୁ କେତେ ପୂର୍ବ ପୁରୁସାନୁ ଚାଲିଆଇସ୍ଛେ ଇନେ ମୁଖ୍ୟତଃ ବଳି ଦେସନ୍ ମାଁ ମାଣିକେଶ୍ଵରୀଙ୍କ ପାଖେ ତାପରେ ଛତର୍ ଆଏସି ଖୋବ୍ ଲୋକ୍ ବି ଦେଖ୍ବାର୍ ଲାଗି ଯେସନ୍ ତ ଇ ଯାତ୍ରା ଖୋବ୍ ଦିନୁ ଚାଲି ଆସିଛେ ଆଗ୍ରୁ ବି ଚାଲିଛେ ଏବେ ବି ଚାଲିଛେ ଆଗ୍କେ ବି ଚାଲ୍ବା ବାଲି ଆମର୍ ଇଟା ଅଛେ ତ ଆମର୍ ଇନର୍ ମୁଖ୍ୟ ଇଟା ହିସାବେ କଳାହାଣ୍ଡି ଉତ୍ସବ୍ ବି ହେସି ବହୁତ୍ ବାହାରୁ ଲୋକ୍ମାନେ ବି ଆଏସନ୍ ତାପରେ ଖେଲ୍ ଖୁଦ୍ ବି ହେସି ଗୀତ୍ ନାଚ୍ ବି ହେସି ତାପରେ ବହୁତ୍ ଜିନିଷ୍ ହେସି ସେଠାନେ ତ ଆମେ ଦେଖ୍ବାକେ ବି ଯାଏସୁଁ ଆମର୍ ପରିବାର୍ନେ ବି ସବୁଲୋକ୍ ମିଶିକିନା ଦେଖ୍ବାକେ ଯାଏସୁଁ ତ ବାହାରୁ ବି ନାଚ୍କରୁମାନେ ବି ଆଏସନ୍ ସ୍କୁଲ୍ର ଛୁଆମାନେ ବି ଯାଏସନ୍ ତାପରେ ବହୁତ୍ କିଛି ଆମର୍ ଘୁମ୍ରା ବି ହେସି ତାପ୍ରେ ଗୀତ୍ ଗାଏବାର୍ ଲାଗି ତାପ୍ରେ ଆମର୍ କଳାହାଣ୍ଡିର୍ ନାଚ୍ ଗିତ୍ ସବୁ ହେସି ସେନେ ତ ସବୁ ଜିନିଷ୍ ବି ଫୁଲ ଫଲ୍ ଠାନୁ ସବୁ ଜିନିଷ୍ ବି ଦେଖ୍ବାକେ ମିଲ୍ସି